ଭାରତ୍ ଗୋଟେ ପାରମ୍ପରିକ ଦେଶ ଇନେ ପରମ୍ପରା ପୁରିକିରି ଅଛେ ଇତାର୍ ସଂସ୍କୃତି ବହୁତ୍ ପୁର୍ନା ଆମେ ତ ଓଡ଼ିଶାର୍ ଲୋକ୍ ମୁଖ୍ୟ ଧାର୍ମିକ ସ୍ଥଳ ବଏଲେ ଆମେ ପୁରୀକେ ଯାଏସୁଁ ପୁରୀ ହେଉଚେ ଜଗନ୍ନାଥଙ୍କର ଦେଶ ଆରାଧ୍ୟ ଦେବତା ଜଗନ୍ନାଥ ଇନେ ରହେସନ୍ ପୁରୀର ଜଗନ୍ନାଥ୍ ସଂସ୍କୃତି ଇଟା ଯେ ଯାନିଚେ ସେ ଜଗନ୍ନାଥ୍ ମହାପୁରୁକୁ କେବେ ହେଲେ ନାଇଁ ଛାଡ଼ିପାରେ କାରଣ ଜଗନ୍ନାଥ୍ ସଂସ୍କୃତି ବୋଧେ ପୃଥିବୀର ବଡ଼୍ ସଂସ୍କୃତି ଇ ପୁରୀ ନ ଜଗନ୍ନାଥ୍ ପରମ୍ପରାକେ ନେଇକିରି ବିଭିନ୍ନ ପର୍ବପର୍ବାଣି ପାଳିତ ହଉଚେ ଯେନ୍ଟାକି ରଥଯାତ୍ରା ଏ ରଥଯାତ୍ରାରେ ପୃଥିବୀର ଲକ୍ଷ ଲକ୍ଷ ଲୋକ୍ମାନେ ଆଏସନ୍ ବହୁତ୍ ବାହାରୁ ବି ଲୋକମନେ ଆଏସନ୍ ଇଂଲଣ୍ଡ୍ ଆମେରିକା କୋରିଆ ଜାପାନ୍ ସବୁନୁ ଲୋକ୍ମାନେ ଆଏସନ୍ ଆର୍ ଇ ଯାତ୍ରା ଦେଖିକି ଲାଗ୍ସି